ହ୍ୟାଲୋ ହ୍ୟାଲୋ ବିଦୁଲତା ମାଡ଼ାମ୍ କହୁଛନ୍ତି ଆପଣଙ୍କର ଅଟୋ ଅଛି ମୁଁ ଟିକେ ଯାଇଥାନ୍ତି ଇଏ ଜମିଦାର କତିକି ଟିକେ କାମ ଥିଲା ପଇସା ପତ୍ର ଦେବାର ଥିଲା ଆଠଟା ବେଳକୁ ଦଶଟାରେ ହେବ

ତିନିଟାରେ ଆସନ୍ତୁ ଆଉ

ଅଧିକା ପଇସା ଦେବି ଆସନ୍ତୁ ଅରଜେଣ୍ଟ୍ ଦରକାର ଥିଲା ସେଥିପାଇଁ କହିବା କଥା ଆଉ କ'ଣ କରିବା ମୁଁ କାଲିଠାରୁ କହିଲିଣି ଏଁ ଆସିବ ବୋଲି ତୁମେ ଗଡ଼ାଇ ଚାଲିଛ

ହଉ ଆସନ୍ତୁ ଆଉ ଯିବା

ଅରଜେଣ୍ଟ୍ ଅଛି ପାଞ୍ଚ ହଜାର ଚାରିଶହ ଖଣ୍ଡେ ନେବେ ଆଉ ଆଉ କେତେ କହୁନାହାନ୍ତି ହଉ ପାଞ୍ଚଶହ ନେବେ ଅରଜେଣ୍ଟ୍ ଦରକାର ଆଉ ପାଞ୍ଚଶହ ନେବେ ଆଉ